ତିନି ଚାରି ଦୁଇ ହଜାର ପାଞ୍ଚର ଜାନୁଆରୀ ମାସ ଆଠ ଦଶ ଦୁଇ ହଜାର ଛଅର ମାର୍ଚ୍ଚ ମାସ ବାର ବାର ଚାରି ଦୁଇ ହଜାର ଅଠରର ଜାନୁଆରୀ ମାସ ନଅ ଦୁଇ ଦୁଇ ହଜାର ଛଅର ଡ଼ିସେମ୍ବର ମାସ